ମୋ ମତରେ ଇଣ୍ଟର୍ନେଟ୍ ଆମମାନଙ୍କୁ ରାଜ୍ୟ ଏବଂ ଦେଶକୁ ଜାଣିବାରେ ଅନେକ ପରିମାଣରେ ସାହାଯ୍ୟ କରୁଛି କାହିଁକିନା ଆମେମାନେ ଏବେ ମୋବାଇଲ୍ ଫୋନ୍ ୟୁଜ୍ କରୁଛେ ଦୁରଦର୍ଶନରେ ସମ୍ବାଦ ମଧ୍ୟ ଦେଖୁଛେ ତେଣୁ ଦେଶର ବା ଦେଶ ବିଦେଶର ଖବର ସବୁ ଇଣ୍ଟର୍ନେଟ୍ ସାହାଯ୍ୟରେ ଏବେ ମୋବାଇଲ୍ରେ ଫେସବୁକ୍ରେ ଆଉ ଟୁଇଟର୍ରେ ଇନ୍ଷ୍ଟାଗ୍ରାମ୍ରେ ସବୁ ଆସୁଛି ତେଣୁ ଇଣ୍ଟର୍ନେଟ୍ ଆମମାନଙ୍କୁ ରାଜ୍ୟ ରାଜ୍ୟର ଭିତର ର ଏବଂ ଦେଶର ଦେଶ ବାହାରର ମଧ୍ୟ ଖବର ସବୁ ଆମମାନଙ୍କ ପାଖରେ ଅତି କମ୍ ସମୟ ମଧ୍ୟରେ ପହଞ୍ଚାଇ ପାରଛି ତେଣୁ ଇଣ୍ଟର୍ନେଟ୍ ଆମମାନଙ୍କୁ ଏହିପରି ଭାବରେ ରାଜ୍ୟ ଏବଂ ଦେଶକୁ ଜାଣିବାରେ ସାହାଯ୍ୟ ମଧ୍ୟ କରୁଛି